ଭାଇ ଯେଉଁ କ୍ଷୀର ବାଲା କହୁଛନ୍ତି ଯେଉଁ ମୁଁ କାଲି ଯେଉଁ କ୍ଷୀର ଆଣିଥିଲି ସେ କ'ଣ ଏମିତି ଖରାପ ପଡ଼ିଲା ଆମର ଛୁଆଙ୍କୁ ଦେଲାବେଳେ ତାଙ୍କ ଦେହ ପୁରା ଖରାପ ଫୋଟକା ପୁରା ହେଇଯାଇଛି ବାସି କ୍ଷୀର ଦେଇଥିଲେ କି ନା ଏମିତି ନହେଲେ ଦେହ କେମିତି ଖରାପ ହେଲା ଛୋଟ ପିଲାଙ୍କର ପୁରା ଆପଣ ଜାଣିଛନ୍ତି ଆମ ଘରେ ଛୋଟ ପିଲା ଏତେ ଖାଉଛନ୍ତି କ୍ଷୀର ତ ଆପଣ ପୁଣି ଏମିତି ବାସି କ୍ଷୀର କ'ଣ ପାଇଁ ମିଶାଇକି ଦେଲେ ନା ଘରେ ଟିକେ କହିବେ ନା ଯାହା ହେଲେ ଏମିତି କ୍ଷୀର ଦେଲେ ପୁରା ଦେହ ଖରାପ ଆମର ହସ୍ପିଟାଲରେ ପଡ଼ିଛନ୍ତି ଛୋଟ ଛୁଆ ଯାଇକି ଏମିତି କ୍ଷୀର ଦେଲେ ଆମର ଛୋଟ ଛୁଆ ଯାଇକି ହସ୍ପିଟାଲରେ ପଡ଼ିଛନ୍ତି ଅବିକା ଆଡ଼ମିଟ୍ ହେଇଛନ୍ତି ପୁରା ଫୁଡ଼୍ ପଏଜନ୍ ହେଇଯାଇଛି ବାନ୍ତି ହେଇକି ନାହିଁ ମୁଁ ଆଜିକାର ପଇସାଟା ତା'ହେଲେ ଦେବିନି ଭଲ କ୍ଷୀର ଦେଇଥିଲେ ତା'ହେଲେ ଏମିତି କ'ଣ ପାଇଁ ହେଲା ପିଇକି ଦେହ ଖରାପ ପୁରା ହେଇଗଲା ନା ଅଧା ନୁହେଁ ମୁଁ ଆଜି ପଇସାଟା ଦେବିନି ଆଉ ଖରାପ କ୍ଷୀର ଆପଣ ଦେବେ ଆଉ ପଇସାଟା ମୁଁ କେମିତି ଦେବି ଆପଣ କାଲିଠୁ ଟିକେ ଭଲ କ୍ଷୀର ଦେବେ ନହେଲେ ଯଦି ଖରାପ କ୍ଷୀର ଦେଲେ ତା'ହେଲେ ମୁଁ ଆଉ ମାନେ ଟୋଟାଲ୍ ବନ୍ଦ କରିଦେବି ଆଉ କାଲିକାର ପଇସାଟା ତା'ହେଲେ ମୁଁ ଦେବିନି ଆଉ ଆପଣ ଆପଣ ଦୋକାନରୁ କ୍ଷୀର ନେଇକି ଏମିତି ହେଇଛି ଆପଣ ତାହେଲେ ମେଡ଼ିସିନ୍ ଫେଡ଼ିସିନ୍ ଦେବେ ନାହିଁ ଆପଣ ତା'ହେଲେ ମେଡ଼ିସିନ୍ ଖର୍ଚ୍ଚଟା ଆପଣ ଦେବେ ଆଉ

ହଉ କାଲି ଭଲ କ୍ଷୀର ଦେବେ ଆଉ ବାସି କ୍ଷୀର ମିଶାଇ ମାଶେଇ ଦେବେନି ତମ ଦୋକାନରୁ କେତେ ତାଙ୍କର କେମିତି ରହୁଥିବ ତମ ଦୋକାନରୁ କେତେ ଲୋକ ଆହୁରି ନେଉଛନ୍ତି ତାଙ୍କର ବି ଏମିତି ହେଉଥିବ ହଉ କାଲି ଦେବେ ତା'ହେଲେ ଭଲ ସେ ଆଉ